ହ୍ୟାଲୋ ହଉ କିଏ କହିଥିଲେ ହଁ ଆଜ୍ଞା କୁହନ୍ତୁ କୁହନ୍ତୁ ଆଜ୍ଞା ହଁ ହଁ କୁହନ୍ତୁ ଆଜ୍ଞା ଆଜ୍ଞା ନାଇଁ ଆଜି ପା ଯାଇଛି ସେପଟେ ଗାଡ଼ି ଯାଇଛି ଆପଣଙ୍କର ଆଉ ଡେଲିଭରି ହେବ ଆଜି ଆଉ ହଁ ଆମର ସବୁ କହିଛି ବର୍ଷା ହେଉଥିଲା ସେଥିପାଇଁ ଟିକେ ଲେଟ୍ ହେଲା ଡେରି ହେଲା ଟିକେ ତ ଆଜି ଗାଡ଼ି ତ ଯାଇଛି ଆଉ ସେପଟ ଏରିଆ ସବୁ ଦେଇକି ଆସିବ ଯାହାବି ହେଲେ ଆଉ ହଉ ହଉ ଆପଣଙ୍କର ହେଇଯିବ କାହିଁକି ନା ସେଇଥିପାଇଁ ଆମର ଅସୁବିଧା ଏଇଆ ହେଲା ଯେ କାଲି ବର୍ଷା ହେଉଥିଲା ତ ସେଥିପାଇଁ ଟିକେ ଆମେ ଟିକେ ପହଞ୍ଚି ପାରିଲୁନି ଜଲ୍ଦି ଜଷ୍ଟ ମାନେ ଅଳ୍ପ ସମୟ ଗାଡ଼ି ଯାଇଛି ଯାହା ବି ହେଲେ ଆଜି ଭିତରେ ଆପଣଙ୍କୁ ମିଳିଯିବ ନହେଲେ ନାହିଁ ଆପଣଙ୍କର ଯାଇଛି ଆପଣ ସେହି ଆପଣଙ୍କ ଯେଉଁ ଏଇଟା ଯାଇଛି ଡେଲିଭରି ଆପଣଙ୍କ ଇଏଟା ଯାଇଛି ସେପଟକୁ

ଆଜ୍ଞା ଆପଣ ଏଠି ଫୋନପେ କରିବେ ନା ଆମର ସେ ଗାଡ଼ି ତା'କୁ ଦେଇଦେବେ ସେଠି କ୍ୟାସ୍ ଦେଇଦେବେ

ହଁ ଠିକ୍ ଅଛି ଠିକ୍ ଅଛି ଆଜ୍ଞା ନିହାତି ନିହାତି ଗାଡ଼ି ପହଞ୍ଚି ଯିବ ଆଉ ଆଉ ଅଳ୍ପ ସମୟ ଭିତରେ ପହଞ୍ଚିଯିବ ଆପଣଙ୍କର ସେପଟେ